ଦୌଡ଼ିବା ସମୟରେ ମୁଁ ସଙ୍ଗୀତ ଶୁଣିଥାଏ ଦୌଡ଼ିବା ସମୟରେ ମୋର ପ୍ରିୟ ସଙ୍ଗୀତ ହେଉଛି ଦେଶାତ୍ମକବୋଧକ ସଙ୍ଗୀତ ଏହା ବ୍ୟତୀତ ଦୌଡ଼ିବା ସମୟରେ ମୁଁ ଦିନଚର୍ଯ୍ୟା ବିଷୟରେ ଭାବିଥାଏ ଏବଂ ଏହି ସମୟରେ ମୁଁ ସତର୍କତାକୁ ଅଧିକ ଧ୍ୟାନ ଦେଇଥାଏ